ହଁ ମୁଁ ପି ଟି ଉଷାଙ୍କୁ ଜାଣିଛି ପିଟି ଉଷା ହେଉଛନ୍ତି ଭାରତର ପ୍ରଥମ ମହିଳା ପ୍ରଥମ ଦୌଡ଼ରାଣୀ କେରଳ ରାଜ୍ୟର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସତେଇଶି ଜୁନ ଉଣେଇଶି ଶହ ଚଉଷଠିରେ ଜନ୍ମଗ୍ରହଣ କରିଥିଲେ ତାଙ୍କର ପୁରା ନାମ ହେଉଛି ପିଲା ଗୁଲକଣ୍ଡି ତୋପେ

କରି ପରିବିଲ୍ ପି ଟି ଉଷାଙ୍କ ତାଙ୍କ ବାପାଙ୍କ ନାମ ହେଉଛି ପି ଏମ୍ ଇତଲ ଏବଂ ମାଆଙ୍କ ନାମ ହେଉଛି ଟିଭି ଲକ୍ଷ୍ମୀ ପି ଟି ଉଷାଙ୍କ ଛୋଟ ବେଳୁ ହିଁ ବହୁତ ପତଳା ଆଉ ଦୁର୍ବଳ ଥିଲେ ଆମେ ଯଦି ଭାରତ ବର୍ଷର ଛୋଟ ଛୋଟ ପିଲାଙ୍କୁ ବି ଛୋଟ ପିଲାଙ୍କୁ ପି ଟି ଉଷାଙ୍କ ବିଷୟରେ ପଚାରିବା ସେମାନେ ମଧ୍ୟ ତାଙ୍କ ବିଷୟରେ ଆବଗତ ହୋଇଥାନ୍ତି ପି ଟି ଉଷା ମଧ୍ୟ ଲଗାତର ଦୁଇ ବର୍ଷ ଧରି ଆଥଲେଟ୍ ଖେଳରେ ସମ୍ମାନ ପାଇଥିଲେ ପି ଟି ଉଷାଙ୍କୁ ଭାରତ ସୁନା ଝିଅ କୁହାଯାଏ ଏଭଳି ଜଣେ କ୍ରୀଡ଼ାବିତକୁ ଭାରତ ବର୍ଷରେ ପାଇ ଆମେମାନେ ବହୁତ ଗର୍ବିତ ମନେ କରୁଛୁ କିଭଳି ନାରୀ ହୋଇ ଦେଶର ନାଁ ରଖୁଛି ଆମେ ସମସ୍ତେ ଭଲ ପାଉ ପି ଟି ଉଷା ବହୁତ ଖେଳରେ ଫାଷ୍ଟ ହୁଅନ୍ତି ଖେଳ ମଧ୍ୟ କରନ୍ତି